ଆପଣଙ୍କ ଫଟୋଗ୍ରାଫ୍ ପାଇଁ ଡିଜିଟାଲ୍ ଦେଖିସାରିଲେ କ'ଣ ହେଉଛି ବିଭିନ୍ନପ୍ରକାର ଫଟୋଗୁଡ଼ାକ ମାନେ ସିଙ୍ଗଲ୍ ସେ ସଜେଇ ଦେଇପାରୁଛି ଘରଗୁଡ଼ାକ ବି ସଜେଇ ଠିକ୍ସେ କରିପାରୁନ୍ତି ପେଣ୍ଟିଂ ବି ଠିକ୍ସେ ହେଉଛି ଡିଜିଟାଲ୍ ଦ୍ୱାରା ପରିବେଶ ଗଛପତ୍ର ଡିଜିଟାଲ୍ ଦ୍ୱାରା ଲଗାଇ ପାରୁଛନ୍ତି ସେଥିରେ କ'ଣ ହେଉଛି ପିଲାମାନଙ୍କର ବି ପିଲାମାନଙ୍କୁ ବହୁତ ବି ଆକୃଷ୍ଟ କରୁଛି ଡିଜିଟାଲ୍ ଦ୍ୱାରା ପିଲାମାନେ ଦେଖି ବି ବହୁତ ଖୁସି ଉଛନ୍ତି ଡିଜିଟାଲ୍ ମାଧ୍ୟମରେ ବି ପିଲାମାନଙ୍କର ବିଭିନ୍ନପ୍ରକାର ଗଛ ଆନିମଲ୍ସ ଏଗୁଡ଼ାକ ପକ୍ଷୀ ଏଗୁଡ଼ାକ ଦେଖିିବାକୁ ପିଲାଙ୍କୁ ବହୁତ ଖୁସି ଲାଗୁଛି ଡିଜିଟାଲ୍ ମାଧ୍ୟମରେ ବହୁତ କିଛି ପିଲାମାନେ ବି ଜାଣିପାରୁଛନ୍ତି ପିଲାଙ୍କର ବି ସେଠାରେ କ'ଣ ହେଉଛି ଆନିମଲ୍ସ ଗୁଡା ବି ଦେଖି ନଥିବେ ଭଲ